ମୁଁ ଯେହେତୁ ଜଣେ ସ୍ତ୍ରୀ ଲୋକ ମୋର ରୋଷେଇ ପାଇଁ ମୁଁ ଏଲ ପି ଜି ଗ୍ୟାସ୍ ସିଲିଣ୍ଡର୍ ବ୍ୟବହାର କରୁଛି ସିଲିଣ୍ଡର୍ ପାଖରେ ମୁଁ କୌଣସି ଇଏ ଜିନିଷ ରଖେ ନାହିଁ ଯେମତି ଦିଆସିଲି ଏ ଡିବିରି କିମ୍ବା ଫୋନ୍ କିମ୍ବା ଅଲଗା କିଛି ଜିନିଷ କାହିଁକିନା ସେ ଜିନିଷ ରହିଲା ପରେ ଗ୍ୟାସ୍ରେ ଉଁ ପାଇପ୍ରେ ଲାଗିଲାପରେ ପାଇପ୍ଟା ଫାଟିଯିବ ଫାଟିଲା ପରେ ବିପଦ ସଂକୁଳ ପାଇପ୍ ଫାଟିଲା ମାନେ ନିଶ୍ଚିତ ବିପଦ ତେଣୁ ମୁଁ ସେହି ଗୁଡ଼ାକ ସବୁ ଅନ୍ୟ ଜାଗାରେ ରଖେ ଗ୍ୟାସ୍ଟିକି ବି ମୁଁ ବହୁତ ସୁରକ୍ଷିତ ଜାଗାରେ ରଖେ ରୋଷେଇର ଗୋଟେ କୋଣ ଘରେ କୋଣକୁ ରଖେ ଗ୍ୟାସ୍ର କାମ ସରିଲା ପରେ ମୁଁ ସବୁବେଳେ ସୁଇଚ୍ ଅନ୍ ଅଫ୍ ରଖେ କାହିଁକିନା ମୋର ଛୋଟ ପିଲାଟିଏ ଅଛି ସିଏ ବି ଗ୍ୟାସ୍ରେ ହାତ ମାରିଦେବ କେତେବେଳେ ସୁଇଚ୍ ଯଦି ଅନ୍ ଥିବ ତେଣୁ ସିଏ ଗ୍ୟାସ୍ରେ ହାତ ମାରିଲେ ସିଲିଣ୍ଡର୍ ମଧ୍ୟ ଯଦି ଗ୍ୟାସ୍ ସୁଇଚ୍ ଖୋଲିଦେଲା ଗ୍ୟାସ୍ ଜଳି ଉଠିଲେ ବିପଦ ସେଥିପାଇଁ ମୁଁ ଗ୍ୟାସ୍ରୁ ସବୁବେଳେ ତାକୁ ଦୁରେଇକି ବି ରଖେ ଗ୍ୟାସ୍ ସହିତ ତା'ର କୌଣସି ଇଏ ନାହିଁ ତେଣୁ ସବୁବେଳେ ଗ୍ୟାସ୍ଟିକି ମୁଁ ବହୁତ ସୁରକ୍ଷିତରେ ମୁଁ ଯେତେବେଳେ ରୋଷେଇ ବି କରେ ବହୁତ ସୁରକ୍ଷିତରେ କରେ କାହିଁକିନା ସିଲ୍କ ଲୁଗା ବି ପିନ୍ଧିଲେ ବି ଗ୍ୟାସ୍ରେ ସିଲିଣ୍ଡର୍ରେ ଏଇ ଯେଉଁ ଗ୍ୟାସ୍ ଚୁଲାରେ ସେ ଲାଗିକି ବହୁତ ଲୋକ ବି ମରି ଯାଉଛନ୍ତି ବହୁତ ଲୋକ ଇଏ ହେଉଛନ୍ତି ସେଥିପାଇଁ ମୁଁ ଯେତେବେଳେ ବି ରୋଷେଇ କରେ ବହୁତ ସାବଧାନ ସହିତ ମୁଁ ରୋଷେଇ ରୋଷେଇ କରେ ଗ୍ୟାସ୍ଠାରୁ ବହୁତ ଦୁରରେ ରହିକି ରୋଷେଇ କରେ ଗ୍ୟାସ୍ର ଜିନିଷ ବି ସବୁବେଳେ ମୋର ଗ୍ୟାସ୍ରୁ ଗ୍ୟାସ୍ରେ ପାଇପ୍ ସବୁବେଳେ ଦେଖେ ପାଇପ୍ରେ କେଉଁଠୁ କଟି ଯାଇଥିବ କି ଗ୍ୟାସ୍ରେ କ'ଣ ହେଇଥିବ ସେଇଟା ବି ମୁଁ ଦେଖେ ସବୁବେଳେ ମୁଁ ଗ୍ୟାସ୍ ଲଗେଇବା ପୁର୍ବରୁ ହିଁ ମୁଁ ସବୁଠିକି ଦେଖା ସରି ଦେଖି ସାରିଲାପରେ ହିଁ ଗ୍ୟାସ୍ ଲଗାଏ କାହିଁକିନା ସିଲିଣ୍ଡର୍ଟା ବହୁତ ବିପଦ ଜିନିଷ ଗ୍ୟାସ୍ ଯେତିକି ରୋଷେଇ ପାଇଁ ସୁବିଧା ସେଥିପାଇଁ ବିପଦ ପାଇଁ ବହୁତ ବିପଦ ବି ସେଇଟା ସେଥିପାଇଁ ମୁଁ ଗ୍ୟାସ୍ଠାରୁ ଗ୍ୟାସ୍କୁ ବହୁତ ଇଏ କରେ ରଖେ